ଯେହେତୁ ଆମେ ଓଡ଼ିଆ ଆମ ଓଡ଼ିଆ ପରମ୍ପରାରେ ବହୁତ ପର୍ବ ଓ ପର୍ବାଣି ପାଳନ ହୋଇଥାଏ ସେହି ପର୍ବପର୍ବାଣିମାନଙ୍କରେ ଆମେ ବହୁତ ପିଠାପଣା କରିଥାଉ ଯଥା ପୋଡ଼ପିଠା ଆରିସା ପିଠା କାକରା ପିଠା ବହୁତ ତେଲ ପିଠା ବହୁତ ପିଠାପଣା କରିଥାଉ ମୁଁ ମଧ୍ୟ ଏବେ ଏବେ ରଜରେ ପୋଡ଼ପିଠା ଏବଂ କ୍ଷିରି ପ୍ରସ୍ତୁତ କରିଥିଲି